ହଁ ମୁଁ କୃଷି ଏବଂ କୃଷକମାନଙ୍କ ସାମୂହିକ ବିକାଶ କିପରି ହେଇପାରିବ ସେଥିପାଇଁ ସରକାରୀ ସ୍ତରରେ ମାନେ ସରକାରଙ୍କ ତରଫରୁ ବିଭିନ୍ନ ଗୁଡ଼ିଏ ଯୋଜନା ହେଉଛି ଯେମିତିକି କାଳିଆ ଯୋଜନା ମାଧ୍ୟମରେ ଯେଉଁମାନେ ମଧ୍ୟବିତ୍ତ ଶ୍ରେଣୀର ଲୋକ ଆଉ ମାନେ ଯେଉଁମାନଙ୍କର କୃଷି ଜମି ମାନେ କୃଷି ଜମି ଥାଇ ମଧ୍ୟ ସେମାନେ ତାକୁ ଫସଲ କରିପାରୁନାହାନ୍ତି ତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍ କିଶାନ୍ ଯୋଜନା ଏମତି ବହୁତ ଗୁଡ଼ାଏ ଯୋଜନା ହେଉଛି ଯାହା ଦ୍ଵାରା ଲୋକମାନେ ବା ଭାରତର କୃଷକମାନେ କିମ୍ବା ଓଡ଼ିଶାର କୃଷକମାନେ ଉପକୃତ ହେଉଛନ୍ତି ସରକାରଙ୍କ ତରଫରୁ ମାଗଣାରେ ବିହନ ଯୋଗାଇ ଦିଆଯାଉଛି ବିଭିନ୍ନ ପ୍ରକାର ଯନ୍ତ୍ରପାତି ମଧ୍ୟ ଯୋଗେଇ ଦିଆଯାଉଛି କିସ୍ତି ମାଧ୍ୟମରେ ଜଣେ ଚାହିଁଲେ ଗୋଟିଏ କୃଷକ ମଧ୍ୟ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ଯେମିତି ପାୱାରଟିଲର୍ ଟ୍ରାକ୍ଟର୍ ୱିନ୍ନୋୱିଙ୍ଗ୍ ମେସିନ୍ ଏମିତି ବହୁତ ଗୁଡ଼ାଏ ଯନ୍ତ୍ର ବାହାରିଛି ଯାହା ମାଧ୍ୟମରେ କୃଷକମାନେ ନିଜ ଆହୁରି ଆଗକୁ ବଢ଼ି ପାରିବେ ଏବଂ କୃଷିର ମଧ୍ୟ ଉନ୍ନତି ହୋଇପାରିବ